ଭାରତର ଅନ୍ୟ ରାଜ୍ୟର ସଂସ୍କୃତି ସହିତ ଓଡ଼ିଶାର ସଂସ୍କୃତି ତୁଳନା କରାଯାଏ ଅନନ୍ୟତା ଉତ୍ସାହ ବା ସେମାନଙ୍କର ପଛରେ ଥିବା କାହାଣୀଟା ଆମର ଯେଉଁ ହିଷ୍ଟ୍ରି ରହିଛି ଓଡ଼ିଶାର ସେଇଟା ହିଁ ଆମ ରାଜ୍ୟର ସଂସ୍କୃତିକୁ ବଢ଼ାବା ଦିଏ ବା ଆମକୁ ମୋଟିଭେଟ୍ କରେ ତାକୁ ଆଗକୁ ବଢ଼ାଇବା ପାଇଁ ଏତେ ଷ୍ଟ୍ରଙ୍ଗ ହିଷ୍ଟ୍ରି ରହିଥାଏ ଯେ ଆମେ ତାକୁ ପଛେ ଛାଡ଼ିବାକୁ ଚାହୁଁ ହିଁ ନାହିଁ ଆଉ ତାଙ୍କୁ ଯଦି କମ୍ପେୟାର କରିବା ବାକି ରାଜ୍ୟର ତ ସେମାନେ ବି ତାଙ୍କର ହିଷ୍ଟ୍ରିରୁ ନେଇକି ହିଁ ହେଇ ଜିନିଷଟାକେ ବଢ଼ବା ଦେସନ୍ ବା ଆଗ୍କେ ସେଟାକେ ବଢ଼ାସନ୍ ସେ ଜିନିଷଟାକେ ପ୍ରମୋଟ କରସନ୍ ଅଲଓଭର ନେସନ୍ରେ ପ୍ରୋମୋଟ କର୍ବା ଟ୍ରାଏ କରସନ୍ ବା ୱାର୍ଲ୍ଡ ଲେଭଲରେ ଯାହିଁ ଗଲେ ଯେହେତୁ ସେଟା ରୁଟ୍ ହେ ସେଟା ତାଙ୍କର ରୁଟ୍ ହେ ତ ସେନେ ତାଙ୍କୁ ତାଙ୍କର୍ କଲ୍ଚର୍କେ ଦେଖବାକେ ହିଁ ପଡ଼୍ବା ଆଉ ସଂସ୍କୃତିଲା ଏଇ ସଂସ୍କୃତି ହିଁ ଆମର୍ ପହେଚାନ୍ ହେ ଗୋଟେ ପ୍ରକାର ଯଦି ଦେଖ୍ମା ବୋଇଲେ ଆମର୍ ଏଜୁକେସନ୍ ଆଉ ସଂସ୍କୃତିଟା ଆମର୍ ପହେଚାଲନ୍ ରହିସିି ତ ଏଇଟାକେ ବଡ଼ବାର୍ ଆମର୍ ହିଁ କାମ୍ ହେ